ଆମ ଜିଲ୍ଲାରେ ଆମ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ପ୍ରକାର ପରିବହନର ସୁବିଧା ଅଛି ଯେହେତୁ ଆମେ ଯେଉଁ ଯେଉଁ ସମୟକୁ ମାନେ ଯେଉଁ ଜାଗାକୁ ଯେଉଁ ସମୟରେ ମଧ୍ୟ ଚାହିଁଲେ ଯାଇପାରୁଛୁ ଅଟୋ ଅଛି ବସ୍ ଅଛି ବର୍ତ୍ତମାନ ଆମର ଲକ୍ଷ୍ମୀ ବସ୍ ପକାଇଛନ୍ତି ଆମ ସରକାର ସୁବିଧାରେ ଆମେ ଯିବା ଆସିବା କରିପାରୁଛୁ ଆଉ ଅଟୋ ଅଛି ବସ୍ ଅଛି ଟ୍ରେକର୍ ବି ଅଛି ଆମର ସାଇକେଲ ବି ଅଛି ଆମେ ଯେତେବେଳେ ଯାହା ଚାହୁଁଛୁ ସେ ମାଧ୍ୟମରେ ଗୋଟେ ଜାଗାରୁ ଗୋଟେ ଜାଗାରେ ଯାଇ ଆମ କାର୍ଯ୍ୟ ହାସଲ କରିପାରୁଛୁ ବହୁତ ସୁବିଧାରେ ଆମେ ରହିଛୁ